ଆମ ଅଞ୍ଚଳରେ ଏକ କ୍ରିଡ଼ା ଏକାଡ଼େମୀ ଅଛି ଯାହାକୁ ବିଜୁ କ୍ରିଡ଼ା ଏକାଡ଼େମୀ ବୋଲି ଆମେ ଏଁ କହୁଛେ ସେଇଠି ଅଧିକାଂଶ ପ୍ରକାରର କ୍ରିଡ଼ା ଖେଳ ଶିଖାଯାଇଥାଏ ସେଇଠି ମଧ୍ୟ ଶିକ୍ଷକମାନେ ଅଛନ୍ତି କୋଚିଙ୍ଗ ତ ଦିଅନ୍ତି ପିଲାମାନଙ୍କୁ ଖେଳିବା ପାଇଁ ଆଉ ସେଇଠି ଖେଳି ପିଲାମାନେ ମଧ୍ୟ ସେହି ଖେଳ ମାଧ୍ୟମରେ ମଧ୍ୟ ବିଭିନ୍ନ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନାଁ କରିଛନ୍ତି ଆ ସେହି ଖେଳ ସେଇଠି ଖେଳିବା ମଧ୍ୟ ଯେମିତିକି ଦୌଡ଼ ପ୍ରତିଯୋଗିତା କବାଡ଼ି ତା'ସହିତ ଖୋ ଖୋ ଏହିସବୁ ବିଭିନ୍ନ ପ୍ରକାର ଖେଳ ସେଇଠି ମଧ୍ୟ ଶିଖା ହୋଇଥାଏ